ପେଣ୍ଟିଂ କରିବା ପେଣ୍ଟିଂ ଜିନିଷ ମୋ ମୋ ସାଙ୍ଗମାନଙ୍କୁ ମୁଁ ଦିଏ କିନ୍ତୁ ଆ ବେଷ୍ଟ୍ ଫ୍ରେଣ୍ଡ୍ ଅଛି ତାକୁ ମୁଁ ଭଲ ଭଲ ପେଣ୍ଟ୍ କରିଦିଏ ଯେଉଁଟାକି ମୁଁ ତାଦିହେରେ ବହୁତ ପରିଶ୍ରମ ଦେଇଥାଏ ଭଲପାଇବା ଦେଇଥାଏ ସିଏ ତାକୁ ବହୁତ ଗ୍ରହଣକରେ ସିଏ ବି ମୋତେ ଦିଏ କିନ୍ତୁ ମୋର ସେଥିରେ ଏତେ ନିବିଡ଼ତା ଥାଏ ଯୋଉଟାକି ସିଏ ବହୁତ ଖୁସି ହୁଏ ତେଣୁ ମୁଁ ତାକୁ ପେଣ୍ଟିଂ ଆକାରରେ ଦିଏ